ହ୍ୟାଲୋ ମୁଁ ଶହେ ସାତ ନମ୍ବର୍ ରୁମ୍ରୁ କହୁଥିଲି ଏଇଠି ରୁମ୍ରେ ଟି ଭି ଚାଲୁନି ମୋ ମୋବାଇଲ୍ ବି ନେଟ୍ୱର୍କ୍ ବି ଠିକ୍ରେ ଆସୁନି ତା'ହେଲେ କାହାକୁ ପଠେଇଥିଲେ ଘର ବି ସଫା ହୋଇନି ପୁରା ଅପରିଷ୍କାର ହୋଇକି ପଡ଼ିଛି ନା ନାଇଁ ଟି ଭି କାଇଁ ଏଠି ଏବେ ତ ଜମାରୁ ଟି ଭି ଆସୁନି ଟି ଭି ହେମିତି ଅନ୍ ହୋଇକି ରହୁଛି କିଛି ବି ସିରିଏଲ୍ ଦେଖିବାକୁ ମିଳୁନି କିଛି ଆସୁନି ଆପଣ କାହାକୁ ଟିକିଏ ପଠାଇଦେଉନାହାନ୍ତି ଟିଭିଟା ଆସିକି ଟିକେ ଚେକ୍ କରି ଦେବ ତା'ପରେ ଘର ବି ଓଳା ହୋଇନି ଏଠି ହଁ ଟିକିଏ ଜଲ୍ଦି ଇଏ କରି ଦିଅନ୍ତୁ ଆସିକି କେମିତି ଓଳା ଓଳି ଟିକିଏ ହୋଇଯାଉ ଆଉ ଟି ଭି ପାଇଁ ଟିକିଏ ଜଲ୍ଦି ତାକୁ ଇଏ କରନ୍ତୁ ହଁ ପାଣି ଦେଇଥିଲେ ଯେ ସେ ସରିଗଲାଣି ଆଉ ଦୁଇ ବଟଲ୍ ପାଣି ଯଦି ଅଛି ଟିକିଏ ପଠେଇଦେଲେ ଭଲ ବି ହୁଅନ୍ତା ନାଇଁ ଥଣ୍ଡା ପାଣି ମୋର ଦରକାର ନାହିଁ ମୋର ଇଶନୋଫିଲିଆ ଅଛି ମୋତେ ଗରମ ପାଣି ଟିକିଏ ଦେଇଦିଅନ୍ତୁ ନର୍ମାଲ୍ ପାଣି ଦିଅନ୍ତୁ ହଁ ଦେଲେ ଭଲ ହୁଅନ୍ତା କେତେ ପଇସା ଚାର୍ଜ୍ ଲାଗିବ କି ହଁ ହଉ ପଚିଶ ଟଙ୍କା ଲାଗୁ ବରଂ ମୋ ପାଇଁ ଗୋଟେ ବଟଲ୍ ଦିଅନ୍ତୁ ନାଇଁ ବେଡ଼ସିଟ୍ଟା ବି ମଇଳା ଦେଖା ଯାଉଛି ଘର ଗୁଡ଼ା ବି ଠିକ୍ରେ ଓଳା ହୋଇନି ଟିକିଏ ବାଥ୍ରୁମ୍ ବି ଅସନା ହୋଇକି ପଡ଼ିଛି ବାଥ୍ରୁମ୍ ବି ଅସନା ହୋଇପଡ଼ିଛି ହଁ ହଁ ହଉ ଟିକିଏ ଜଲ୍ଦି ପଠାଇଦିଅନ୍ତୁ ଏଇ ଟି ଭି ଟିକିଏ ହେଲେ ମୋର ଟାଇମ୍ ପାସ୍ ହୋଇଯାନ୍ତା ଟିଭିଟା ନାହିଁ ବୋଲି ମୋତେ ଭାରି ବିରକ୍ତିଆ ଲାଗୁଛି ହଁ ତା'ପରେ ମୋବାଇଲ୍ ବି ନେଟ୍ୱର୍କ୍ ଏ ରୁମ୍କୁ ଆସୁନି କି ଆପଣଙ୍କର ଏଇ ବାହାରେ ବାଲ୍କୋନୀରେ ଟିକିଏ କଥାବାର୍ତ୍ତା ହେଲେ ଚଳିବ ତ ହଉ ଆପଣ ଟିକିଏ ଜଲ୍ଦି ଟି ଭି ପାଇଁ ବ୍ୟବସ୍ଥା କରନ୍ତୁ ଆଉ ପାଣି ବଟଲ୍ଟେ କେମତି ଟିକିଏ ପଠେଇଦିଅନ୍ତୁ ଆଉ ସଫା ହେବା ପାଇଁତ କହୁଛନ୍ତି ସକାଳୁ ହେବ ଆଉ

ନାଇଁ ଖାଇବା ପାଇଁ ହେଲେ ମୁଁ ଆଉ ଟିକିଏ ପରେ ଜଣେଇବି କ'ଣ ଖାଇବି ବୋଲି ଏବେ ନାହିଁ ଆପଣ ପାଣି ବଟଲ୍ଟେ ଖାଲି ମୋ ପାଇଁ ପଠେଇଦିଅନ୍ତୁ ରଖୁଛି